ଆଗେ ଚାଷବାସ ହେଉଥିଲା ଆଗ ଚାଷ ଅପେକ୍ଷା ଏବେ ଉନ୍ନତ ଧରଣର ଚାଷ ହେଉଛି ଧାନ କଟା ମେସିନ୍ ବାହାରିଛି ଧାନ ବାଡ଼ା ମେସିନ୍ ବି ବାହାରିଛି ଫ୍ୟାନ୍ ଦ୍ୱାରା ବି ଧାନ ଉଡ଼ା ହେଇପାରୁଛି ଆଉ ଚାଷୀଙ୍କୁ ହଇରାଣ ହେବାକୁ ପଡ଼ୁନି ବହୁ ଶିକ୍ଷିତ ବେକାରୀ ହେବା ବେକାରୀ ପିଲାମାନେ ଚାଷରେ ବି ଯୋଗ ଦେଉଛନ୍ତି ଅଧିକାଂଶ କୃଷି ଲୋକମାନେ ଯୋଉ ଗାଈ ରଖି ସେଥିରୁ ଲାଭବାନ ହେଉଛନ୍ତି ଗାଈରୁ କ୍ଷୀର ଆମଦାନୀ କରି କ୍ଷୀର ବ୍ୟବସାୟକୁ ଗୁରୁତ୍ୱ ଦେଉଛନ୍ତି ଏହି ଏହିପରି ଆଉ ଅଧିକାଂଶ ଚାଷୀମାନେ ବି ବଡ଼ ବଡ଼ ପୋଖରୀ ଖୋଳି ମୋ ପୋଖରୀ ଯୋଜନାରେ ବି ବହୁତ ମାଛ ଛାଡ଼ି ମାଛ ଚାଷ କରି ବହୁତ ଲାଭବାନ ହୋଇ ଚଳୁଛନ୍ତି